ନକ୍ଷେତ୍ର ହେଉଛି ଜ୍ୟୋତିଷ୍କ ଶବ୍ଦ ବିଶେଷ ରୂପରେ ଚନ୍ଦ୍ର ଭାଗରେ ପ୍ରତିନିଧିତ୍ୱ କରିଥାଏ ଭାରତୀୟ ଜ୍ୟୋତିଷ୍କ ଅନୁସାରେ ରାଶିଚକ୍ରରେ ତିନିଶହ ଷାଠିଏ ସମାବେଶ ରହିଅଛି ଏଥିରେ ସତେଇଶଟି ନକ୍ଷେତ୍ରମଣ୍ଡଳ ଅଛି ପ୍ରତ୍ୟେକ ନକ୍ଷେତ୍ରରେ ତେର ଡିଗ୍ରୀରୁ କୋଡ଼ିଏ ମିନିଟ୍ ପର୍ଯ୍ୟନ୍ତ ତେର ମିନିଟରୁ କୋଡ଼ିଏ ମିନିଟ୍ ପର୍ଯ୍ୟନ୍ତ ପ୍ରତି ନକ୍ଷେତ୍ର ସମାନ ଭାଗରେ ବିଭାଜିତ କରାଯାଇଛି ପ୍ରତ୍ୟେକ ନକ୍ଷେତ୍ରରେ ଚାରି ପାଦ ଥାଏ ଏହା ସତେଇଶ ନକ୍ଷେତ୍ର ମିଶିକି ତିନିଶହ ଷାଠିଏ ଡିଗ୍ରୀର ଚକ୍ର କରିଥାଏ